ମୁଁ ଯେଉଁ ଶାଢ଼ୀଟା ଆଣିଥିଲି ଜମା ଭଲ ପଡ଼ିଲାନି ତା ରଙ୍ଗ ଛାଡ଼ିଗଲା ତା ଧଡ଼ିଟା ଉଲୁରି ପଇଲା ଆଉ ଫୁଲଗୁଡ଼ାକ କୁଚାମୁଚା ହୋଇଗଲା ଶାଢ଼ୀଟା ପୁରା କୁଚାମୁଚା ହୋଇଗଲା ଟୋଟାଲି ଭଲ ପଡ଼ିଲାନି